ହଁ ଆପଣ ସାର ଦୋକାନରୁ କହୁଛନ୍ତି ତ ଆପଣ କି ପ୍ରକାର ସାର ଅଛି କ'ଣ ଦୁଇ ପ୍ରକାର ହୁଁ ଆଉ ସାମଳା ହୁଁ ହୁଁ ଆଉ କୋଉ ଡିଏପିରେ ରେଟ୍ କେତେ ଚରାନବେ ନା ଚରାଅଶି ଚଉଦଶହ ହଁ ସେ ପ୍ରସ୍ତୁତ ଆଉ ଡିଏପି ସାମଳା ସାମଳା ଓହୋ ଗ୍ରୋମର ଆଉ ଆପଣ ଦେବେ ଯଦି ଭଲ ଭଲ ଯୋଉ ସାରଟା ଆମେ ବୁଝୁଛୁ ସେଇ ସାରଟା ନେବୁ ନା ଆମ ଗଛ ପତ୍ରରେ ପକେଇବୁ ହେଲା ଆଉ କ'ଣ ମରିଗଲା ପରେ ଆଉ କ'ଣ ଆପଣ ଦେବେ ନା ଆମର ଗଛଟାକୁ ଗଛ ଉପରେ ପକେଇବୁ ଭଲ ଲାଗିବ ମାନେ କୋଉଟା କେତେ ଏମାଉଣ୍ଟ୍ ରହୁଛି ତା ସାଙ୍ଗରେ ସେ ଜିନଷଟା ରହିଲା ମାତ୍ର ଗଛରେ ପକେଇଲେ କାହାର କୋଉ ପ୍ରଭାବଟା ପକାଉଛି ଆମେ ଫଳ ନା ଏଇ ଯୋଉ ପରିବା ଚାଷ କରୁଛୁ ନା ପରିବା ଗଛରେ ପକେଇ ଦେବୁ ଯଦି ସେଥିପାଇଁ ପଚାରୁଛି ହେ ପ୍ୟାକେଟ୍ ବାଲା ନେବୁ ଖୋଲା ଭଲ ଆସିବନି ନା ଆମେ ବି ଖୋଲା କିଣିବୁ ନି ପ୍ୟାକେଟ୍ ବାଲା ଦରକାର କାହିଁକି ନା ଖୋଲାଟା ଆପଣଙ୍କ ଦୋକାନରେ ଭଲ ସାର ମିଳିବ ବୋଲି ଆମେ ଫୋନ୍ କଲୁ ଆପଣ ଏମିତି କାଇଁ ହେଉଛନ୍ତି ଧୂପଟା ଆଗ ଦେଇ ଦେଲେନି ପଛରେ କଥା ହେଇ ଯାଇଥାନ୍ତେ ତ ଆମେ ଆମେ କଷ୍ଟମର୍ ଆପଣ ଯଦି ଭଲ ବ୍ୟବହାର କରିବେ ଆମେ କିଣିବୁ ନା ଆପଣଙ୍କ କତିରୁ କାଇଁ କିଣିବୁ ଅନ୍ୟ ଦୋକାନ ନାହିଁ କି

ଓହୋ ଆପଣ ଦେଖିଥିଲେ ତାହେଲେ ମୁଁ କିଣିଥିଲି ବୋଲି ଓହୋ ଆପଣ ତାହେଲେ ମୋ କତିକି ପଠେଇଦେବେ ଦୁଇ'ଟା ସାମଳା ପ୍ୟାକେଟ୍ ଆଉ ଡିଏପି ଗୋଟେ ତ ସକାଳୁ ଯିବୁ ଆଉ କେତେଟାରୁ ଦୋକାନ ଖୋଲୁଛ ଛଅଟା ପରେ ନଅଟା ନଅଟା ପରେ ଓହୋ ହଉ ଠିକ୍ ଅଛି ଆମେ ଦଶଟା ବେଳେ ପହଁଞ୍ଚିବୁ ଆପଣ ରଖିଥିବେ ଆଉ ଖୋଲିକି ଏତିକି ଏତିକି ଘରେ ଆଉ କ୍ୟାସ୍ ନେଉଛନ୍ତି ନା କ'ଣ ଫୋନ୍ ପେରେ ନେଉଛନ୍ତି ନା କ୍ୟାସ୍ରେ ହଁ ଆଜି କାଲି ତ ଫୋନ୍ ପେ ଆଉ ସେଥିପାଇଁ ରଖିଦେଇଛନ୍ତି ଫୋନ୍ ପେ ଆଉ ହଉ